ପରିବାରର ମହିଳା ମାନେ ଘରକୁ ଲାଗିକି ସାଧାରଣତଃ ପୋଖରୀ ଥାଏ ପୋଖରୀରେ ପାଖା ପାଖି ଗଛପତ୍ର ଗଛରୁ ପତ୍ର ଡାଳ ଜାଲ ପକାଇଲେ ସେଗୁଡ଼ା ଜାଲରେ ଛନ୍ଦିକି ଉଠେ ଘରେ ତ ଆଉ ସେମିତି ପିଲାମାନେ ସ୍କୁଲ ଯାଇଥାନ୍ତି ହେଲ୍ପ କରିବା ପାଇଁ ଘରେ ଆଉ କେହିନଥାନ୍ତି ସେମିତି ସେଇପାଇଁ ସ୍ତ୍ରୀ ଲୋକମାନେ ବାଲ୍ଟି ନେଇଯାଆନ୍ତି ଜାଲ ଟାଣି ଆଣିଲା ପରେ ଜାଲ ଜାଳନ୍ତି ମାଛ ମାଛ ବାହାର କରି ତା'ପରେ ସେମାନେ ଆସିଲେ ଖେଳାଇବେ ଆଉ ସମୁଦ୍ର କଥା ଖୋଜନ୍ତି ସମୁଦ୍ର ମହିଳାମାନେ ଯାଆନ୍ତିନି କ'ଣ ପାଇଁ ସମୁଦ୍ରକୁ ମହିଳାମାନେ ସାଧାରଣତଃ ମହିଳା ଗାଁର ମହିଳାମାନେ କିଛି କିଛି ଏବେ ଶିଖିଲେଣି ପହଁରା ମହିଳାମାନେ ସେତେ ପହଁରା ଜାଣିନାହାଁନ୍ତି ସେମାନେ ପାଣିପାଗ ତା'ର ଜୁଆର ବା ବଟା ବିଷୟରେ କିଛି ସେମିତି ଜାଣିନାହାଁନ୍ତି ତିଥି ଅନୁସାରେ ତା ତିଥି କେତେବେଳେ ଭଟ୍ଟା ଟାଇମ୍ କେତେବେଳେ ଟାଇମ ସେଟା ଜାଣିନଥାନ୍ତି ସେଇଥିପାଇଁ ସେମାନେ ଘରକାମରୁ ଫୁରସତ ପାଇଲେ ସିନା ସେମାନେ ଯିବେ ସମୁଦ୍ରକୁ ଜାଲ ପକାଇବାକୁ ଘରକାମରୁ ଛୁଆ ପିଲାଙ୍କୁ କାମ ନସାରି କେମିତି ଆଉ ଯିବେ ସମୁଦ୍ରକୁ ଜାଲ ପକାଇବାକୁ